ପରିବାରର ମହିଳାମାନେ ମାଛ ଧରିବାକୁ ବହୁତ ପସନ୍ଦ କରନ୍ତି କାରଣ ତାଙ୍କ ମାଛ ଏକ ପ୍ରକାର ତାଙ୍କୁ କରିଥାଏ କିନ୍ତୁ ବା ସେ ମାଛକୁ ଖାଇବାକୁ ଏମାନେ ଜାଣିଥାନ୍ତି ବେଶି ପରିମାଣରେ ମାଛ ଧରିବା ଦ୍ୱାରା ସେମାନେ ମାଛ ରାନ୍ଧି ଖାଇ ଖାଇବାକୁ ତାହାଙ୍କୁ ଭଲ ଲାଗିଥାଏ ବିଶେଷ କରି ମହିଳାମାନେ ଅନେକ ଗୁଡ଼ିଏ କାମ କରିଥାନ୍ତି କିନ୍ତୁ ପୁରୁଷ ଅପେକ୍ଷା ମହିଳାମାନେ ବେଶି ପରିମାଣରେ କାମ କରିଥାନ୍ତି ସେହିମାନେ ଘର କାମ ଘର କାମ ବେଶି ପରିମାଣ କରିଥାନ୍ତି ଏବଂ ମହିଳାମାନେ ସମୁଦ୍ରକୁ ଯାଆନ୍ତି ନାହିଁ କାରଣ ହେଉଛି ଯେ ସେହିମାନେ ସମୁଦ୍ରକୁ ଯିବା ଯିବା ଦ୍ୱାରା ଯେଉଁ ଲହଡ଼ି ଆସିଥାଏ ତାହା ଚାପିବାକୁ ଚାପିିବାକୁ ବସିଥାଏ ଏହା ସେହି ଲହଡ଼ିକୁ ଡରିବାକୁ ମହିଳାମାନେ ଲାଗିଥାନ୍ତି ଡରିବା ଦ୍ୱାରା ସେମାନେ ପଳେଇ ଆସନ୍ତି କିନ୍ତୁ ସେହି ଲହଡ଼ିଟା ଏପରି ଭାବରେ ଆସିଥାଏ ଯେ ଯାହାକୁ ପିଟିବାକୁ କିମ୍ବା ମାଡ଼ିବାକୁ ବସିଥାଏ ତାହାକୁ ଭୟ କରି ସେହି ଲହଡ଼ି ପାଖକୁ ଯାଆନ୍ତି ନାହିଁ ଏହା ହେଉଛି ମହିଳାମାନଙ୍କର ଏକ ଅଦୃଷ୍ଟ ବିଷୟ ଅଟେ